ଛୋଟ ଛୋଟ ବ୍ୟବସାୟ ହେଲେ ଆମ କନ୍ ହେଟା ଅଛେ ହସ୍ତଶିଳ୍ପ ଯେନ୍ ଦୀପଦୂପା ବନାସନ୍ ମାଟିର୍ ପାତ୍ରମାନେ ତାହାରେ ଯେ ଆମର ଯେନ୍ ବାଉଁଶ ଚିରିିକିରି ଯେନ୍ ବନାସନ୍ ଭୁଗୁଲି ତାହର୍ ଯେନ୍ ଆମର ଯେନ୍ କୁଲା ଏଇଟାମାନେ ବନାସନ୍ ଏଟାମାନେ ହଉଛନ୍ ସବୁଥିରେ ଆମର ନିର୍ଦ୍ଧିଷ୍ଟ ବ୍ୟବସାୟମାନେ ଆମର ଗାଁ ଗହଳିରେ ଯେନ୍ତା ଥିସି ତାହାର ହେଲା ବିଶେଷ ଆକର୍ଷଣୀୟ ତଥ୍ୟ ତାରିଖଭୁକ୍ତ ହେଲା ଆମ ସେମାନେ ବହୁତ ଭଲ୍ସେ ବନାସନ୍ ତାଙ୍କର ବହୁତ ଅନୁଭୂତି ଅଛେ ବନାବାର୍ ଆଉ ଭଲ୍ସେ ବି ବନାସନ୍ କଲର୍ ଫଲର୍ କରି କରି କ୍ୱାଲି ଆଉ ତାଙ୍କର ସାମାନର କ୍ୱାଲିଟି ବି ତାର ବନ୍ହିଆ ଥିସି ତାର୍ କ୍ଵାଲିଟି ମାନେ କେବେ ଖରାପ ନାଇଁ ହୁଏ ବହୁତ ଦିନ ଯାଇସି ଆଉ ତାଙ୍କର ଦାମ ମାନେ ଠିକ୍ ଅଛନ୍ ଦାମ ମାନେ ଭଲ୍ସେ ନେସନ୍ ଆଉ ତା' ବ୍ୟବହାର ପତ୍ର ବି ଭଲ୍